ଲୋକମାନେ ଆମ ଏଠାରେ ହଳଦୀ ଗଛ ଲଗାନ୍ତି ପାହାଡ଼ ଉପରେ ଲଗାଇକିରି ଗରମ ଟାଇମ୍ରେେ ଟିକେ ହାଲ୍କା ହଲ୍କା ବର୍ଷା ହେବ ସେ ଟାଇମ୍ରେ ଲଗାନ୍ତି ଲଗାଇ କରିରି ଛାଡ଼ି ଦିଅନ୍ତି କିଛି ଦିନ ପରେ ଆସିକରି ଟିକେ ଘାସବାସ ସେଟା ସଫାକରି ଦେଇକରି ପଲାନ୍ତି ତା'ପରେ ଗୋଟେ ବର୍ଷ ଦେଢ଼ ବର୍ଷ ପଛେ ଆସିକରି ସେଟା ଦେଖିକରି ଫାର୍ଷ୍ଟ୍ ଚେକିଂ କରି କରି ଦେଖ ଦେଖିକରି କେମିତି ହେଲା କି ନାଇଁ ସେଟା ଆଉ ଗହମ ଆମ ଏଠି ଫାର୍ଷ୍ଟ୍ରେ ଟ୍ରାକ୍ଟର୍ ଦେଇକରି ଚାଷବାସ କରିିକରି ମାଟି ଟିକେ ଲୁଦ୍ଲୁଦା କର୍ବ କରି କରି ଗହମ ଖରା ଟାଇମ୍ରେେ ଲଗାଇବ ଲଗେଇ କରି ଛାଡ଼ିଦେବ ଟିକେ ହାଲ୍କା ହାଲ୍କା ପାଣି ମାର୍ବ ଔଷଧ ମାର୍ବ ମଝିରେ ମଝିରେ ଔଷଧ ମାରିଦେବ ତା'ପରେ କେତ ଦିନ ପରେ ଚେକିଂ ହେବ ଯେ କ'ଣ କିଛି ଅସୁବିଧା ହେଲା କି ନାଇଁ ନାଇଁ ଠିକ୍ ଅଛି ବୋଲେ ଠିକ୍ ଅଛି ନହେଲେ ଟିକେ ସାରଫାର ଦରକାର ବୋଲେ ସାରଫାର ଟିକେ ଦେଇଦେବ ଆଉ ଆମ ଏଇଠି ମେଣ୍ଢା ମେଣ୍ଢା ଚାଷ ପାଇଁ ସବୁ ଟାଇମ୍ ସକାଳେ ଖାଦ୍ୟଫାଦ୍ୟ ଖାଇକରି ନେଇକରି ଜଙ୍ଗଲକୁୁ ଯାଇକରି ମେଣ୍ଢାକୁ ଖୁଆଇକରି ଆନ୍ବ ସେ ଛାଲ ମେଣ୍ଢା ଛାଲ ମିଶା ବିକ୍ରି ହୁଏ ମେଣ୍ଢା ଛାଲ ମୁଁ ଆମର ଏଇଠି ବିକ୍ରି ହୁଏ ହଜାର୍ ପନ୍ଦରଶହ ଏମିତି ବିକ୍ରି ହୁଏ ମେଣ୍ଢା ଚାଷ ଆମ କ୍ଷୀର ମିଶା ବିକ୍ରି ହୁଏ କ୍ଷୀର ବିକ୍ରିକରି କେତେ ଲିଟର୍ ତିରିଶ ଚାଳିଶ ଏମିତି ଯେତେବେଳେ ରେଟ୍ ଥିବ ସେତେବେଳେ ରେଟ୍ ଦେଉଛନ୍ତି